ଆମ ପେଟ୍ରୋଲ୍ ପମ୍ପ ନାଁ ହେଲା ସ୍ମୃତି ପେଟ୍ରୋଲ୍ ପମ୍ପ ଭୁବନେଶ୍ଵର ବୁଝିଲେ ଆଉ ପେଟ୍ରୋଲର ଦର ଯେଉଁ କହୁଛନ୍ତି ବଢ଼ିଯାଉଛି ବୋଲି ପେଟ୍ରୋଲ୍ ଦରରେ ବଢ଼ିବାର ବିଭିନ୍ନ ପ୍ରକାର କାରଣ ଅଛି ପେଟ୍ରୋଲ୍ ଯେଉଁ ପ୍ରଡ଼କ୍ସନ ହେଉଛି ବା ପେଟ୍ରୋଲ୍ ଜେ ତିଆରି ହେଇକି ବାହାର କରାଯାଉଛି ସେଇଠି ଧିରେ ଧିରେ ଲୋକଙ୍କର ମଜୁରି ଆପଣଙ୍କ ମେସିନ୍ ର ବିଭିନ୍ନ ପ୍ରକାର ଦାମ୍ ଏହିସବୁ ବଢ଼ିଯିବା ଫଳରେ ପେଟ୍ରୋଲ୍ ଦର ବଢୁଛି ପେଟ୍ରୋଲ୍ ଆମେ ଭାରତବର୍ଷରେ ତ ପେଟ୍ରୋଲ୍ ଆମର ତିଆରି ହେଉନି ଆମର ସବୁ ବାହାର ଦେଶରୁ ଆରବ ଦେଶରୁ ଆମେରିକା ଆରବ ଏହି ସବୁ ଦେଶରୁ ଆମର ପେଟ୍ରୋଲ୍ ସାଧାରଣତଃ ଅଣାଯାଉଛି ବା ଆମଦାନୀ କରାଯାଉଛି ଭାରତ ସେଠୁ ଆମଦାନୀ କରିକି ଆଣୁଛି କେଉଁଠି କି ନା ପାରାଦ୍ଵୀପ ପାରାଦ୍ଵୀପରେ ତାକୁ ରିଫାଇନିଂ କରାଯାଉଛି ରିଫାଇନିଂ କରିଲାପରେ ସେଥିରେ ଭାରତ ସରକାରଙ୍କର ଟ୍ୟାକ୍ସ ଆଉ ଓଡ଼ିଶା ସରକାରଙ୍କର ଟ୍ୟାକ୍ସ ଏଇ ଦୁଇଟା ଯାକ ଯେତେବେଳେ ମିଶୁଛି ତେଣୁ କରି ପେଟ୍ରୋଲ୍ ଦାମ୍ ଟା ବଢ଼ିଯାଉଛି ହଁ ପେଟ୍ରୋଲ୍ ଦାମ୍ ଦର କମେଇବାକୁ ହେଲେ ଭାରତ ସରକାର ଏବଂ ରାଜ୍ୟ ସରକାର ଦୁଇଜଣ ଯାକ ଚିନ୍ତାକରି ଯଦି ଟ୍ୟାକ୍ସ କମେଇ ଦେବେ ତାହେଲେ ପେଟ୍ରୋଲ୍ ଦର ଆମର କମିପାରିବ ଏଇଟା ଗୋଟେ କାରଣ ଦୁଇରେ ଆଉ ଆଉଗୋଟେ କାରଣ ହେଉଛି ବାହାର ଦେଶ ଦେଶ ମଧ୍ୟରେ ଆରବ ଦେଶ ଗୁଡ଼ିକ ଯେଉଁମାନେ ପେଟ୍ରୋଲ୍ ଉତ୍ପାଦନ କରୁଛନ୍ତି ବା ଯେଉଁଠି ପେଟ୍ରୋଲ୍ ଖଣି ଅଛି ସେ ଦେଶ ମାନଙ୍କରେ ଅଧିକାଂଶ ଯଦି ଯୁଦ୍ଧ ଲାଗି ଯାଉଛି ତାହେଲେ ଆମ ଦେଶକୁ ପେଟ୍ରୋଲ୍ ଠିକ୍ ସମୟରେ ଯେତିକି ଦରକାର ଆସିପାରୁନି ଯେତେବେଳେ ଯୁଦ୍ଧ ଲାଗୁଛି ସେତେବେଳେ ପେଟ୍ରୋଲ୍ ଟାଙ୍କି ବା ଯେଉଁ ପେଟ୍ରୋଲ୍ ଖଣି ଅଛି ଯେଉଁଠୁ ଉତ୍ପାଦନ ହେଉଛି ସେଥିରେ ନିଆଁ ଲାଗିଯାଉଛି ତେଣୁକରି କୋଟି କୋଟି ଟଙ୍କା ନଷ୍ଟ ହେଉଛି ଆମ ଭାରତବର୍ଷକୁ ପେଟ୍ରୋଲ୍ ଆସିପାରୁନି ତେଲ ଯେତେବେଳେ ତେଣୁକରି ଦାମ୍ ଟା ଅଟୋମାଟିକ୍ ବା ବଢ଼ିକିରି ଦାମ୍ ରହୁଛି ଆଉ ଆଜିକାଲି ତ କଳକାରଖାନା ଗାଡ଼ି ଏତେ ବଢ଼ିଗଲାଣି ଆଉ ପେଟ୍ରୋଲ୍ ଦର କମେଇ ହେବନି ସବୁ ରେଟ୍ ଯେମିତି ବଢୁଛି ତା ଦେହରେ ଆପଣଙ୍କର ପେଟ୍ରୋଲ୍ ପମ୍ପରେ ଆମେ ଲୋକ ରଖୁଛୁ ପେଟ୍ରୋଲ୍ ଦେବାପାଇଁ କା ତା ସହିତ ପେଟ୍ରୋଲର ବିଭିନ୍ନ ପ୍ରକାର ସାରା ନିୟମ କିଣୁଛୁୁ ପେଟ୍ରୋଲରେ କିଛି ତ ଆମେ ମିଶଉନୁ ଯଦି କିଛି ମିଶାନ୍ତୁ ତାହେଲେ ଦାମ୍ କମାନ୍ତୁ ସେଇଟା ତ ହେଇପାରିବନି ଆମ ସ୍ମୃତି ପମ୍ପ ଯେଉଁ ଅଛି ଆମର ପୁରା ସବୁଠୁ ଠିକ୍ ତେଲ ଦିଆଯାଏ ଲୋକମାନଙ୍କୁ ତେଣୁ ଆମେ ରେଟ୍ କେବେ କମେଇକିରି ଆପଣଙ୍କୁ ଦେଇପାରିବୁ ନାହିଁ ଏଇଟା ହେଉଛି ଆମର କଥା ହଁ ଯେଉଁ ଯେଉଁ ପେଟ୍ରୋଲ୍ ହଁ ଯେଉଁ ଯେଉଁ ପେଟ୍ରୋଲ୍ ପେଟ୍ରୋଲ୍ ପମ୍ପରେ କିରୋସିନି ମିଶା ବା ଡ଼ିଜେଲ୍ ଅଲଗା ଅଲଗା ସବୁ ଡ଼ୁପ୍ଲିକେଟ୍ ବା ତେଲ କମ୍ ଦାମ୍ ର ତେଲ ନେଇ ପେଟ୍ରୋଲରେ ମିଶେଇ ଦେଇକିରି ବିକ୍ରି କରୁଛନ୍ତି ସେମାନେ ଆପଣଙ୍କୁ କମ୍ ଦାମ୍ ରେ ଦେଇପାରିବେ ଆପଣ ଯେଉଁ କମ୍ ଦାମ୍ ରେ ମାଗୁଛନ୍ତି ସେଇ ତେଲ ଯଦି ଆପଣ ପକେଇବେ ତେବେ କମ୍ ଦାମ୍ ରେ ଆପଣଙ୍କୁ ମିଳିପାରିବ କମ୍ ଦାମ୍ ରେ ଆପଣ ତେଲ ପକାନ୍ତୁ କିନ୍ତୁ ତାଦ୍ବାରା କଣହେବ ନା ଆପଣଙ୍କ ଗାଡ଼ିର ଇଞ୍ଜିନ ବା ମୋଟର ସାଇକେଲର ଇଞ୍ଜିନ ହେଉ ବସ ଇଞ୍ଜିନ ହେଉ ଯେଉଁ ଗାଡ଼ିରେ ପକେଇବେ ଧୀରେ ଧୀରେ ତା ଇଞ୍ଜିନ ଟି ଖରାପ ହେଇଯିବ ଯେହେତୁ ସେଇଟା ମିଶା ପେଟ୍ରୋଲ୍ ବା କିରୋସିନି ମିଶା ପେଟ୍ରୋଲ୍ କି ଅନ୍ୟ ଯେକୌଣସି ରାସାୟନିକ ହେଉ ଦ୍ରବ୍ୟ ମିଶେଇକିରି ସେଇଟା ସେମାନେ କମ୍ ଦାମ୍ ରେ ବିକ୍ରି କରିପାରନ୍ତି କିନ୍ତୁ ଆମେ ତ ଠିକ୍ ଜିନିଷ ଦେବୁ ଆପଣଙ୍କଠୁ ଠିକ୍ ପଇସା ନେବୁ ଆପଣଙ୍କ ଇଚ୍ଛା ଆପଣ ଯଦି ପାରୁଛନ୍ତି କମ୍ ଦାମ୍ ରେ ପେଟ୍ରୋଲ୍ ପକେଇ ପାରନ୍ତି ଆଉ ଯଦି ଠିକ୍ ଜିନିଷ ପକେଇବାକୁ ଚାହୁଁଛନ୍ତି ତାହେଲେ ଆମ ପମ୍ପରୁ ପକେଇବେ ହଁ ଦେଖନ୍ତୁ ଆମ ପେଟ୍ରୋଲ୍ ପମ୍ପରେ ଏଇ ଯେଉଁ କହୁଛନ୍ତି ଯେଉଁ ମିଶା ହେଉନି ବୋଲି ତା ର ଟେଷ୍ଟ କରିବାପାଇଁକା ଗୋଟେ ଆମର ରଖା ହେଇଛି ଗୋଟେ ରେଞ୍ଜ ବା କେତେ ପେଟ୍ରୋଲ୍ ସେଥିରେ ମିନିମମ୍ ଆପଣ ଶହେ ଗ୍ରାମ ପେଟ୍ରୋଲ୍ ନେଇକିରି ଆପଣ ଲାବ୍ରୋଟରୀ କି ଯିବେ ଓ ସେଇଠି ବି କିଛି କେମିକାଲ୍ ପକେଇକିରି ଆପଣ ଟେଷ୍ଟ କରିପାରିବେ ଲାବ୍ରୋଟରୀରେ ଟେଷ୍ଟ କଲାପରେ ଜଣା ପଡ଼ିଯିବ ଯେ ଆପଣଙ୍କର କେତେ ମିଶା ଅଛି କି କେତେ ଖାଣ୍ଟି ପେଟ୍ରୋଲ୍ ଅଛି ଆ ଯେଉଁମାନେ ମିଶେଇକିରି ପେଟ୍ରୋଲ୍ ବିକ୍ରି କରୁଛନ୍ତି ଲୋକମାନଙ୍କୁ ଠକୁଛନ୍ତି ସେମାନେ ଦିନେନା ଦିନେ ବନ୍ଧା ହେଉଛନ୍ତି ତାଙ୍କ ପେଟ୍ରୋଲ୍ ପମ୍ପ ସୀଜ୍ ହେଉଛି ଯାହାଫଳରେ ସେମାନେ କିଛି ପଇସା ରୋଜଗାର କରିବାପାଇଁ କା ପେଟ୍ରୋଲ୍ ଡ଼ୁପ୍ଲିକେଟ୍ ପେଟ୍ରୋଲ୍ ବା ମିଶା ପେଟ୍ରୋଲ୍ ବିକ୍ରି କରୁଛନ୍ତି ସତ କିନ୍ତୁ ତା ପଛରେ ଯେଉଁ ହଇରାଣ ହେଉଛନ୍ତି ସେଇଟା ଯେତିକି ପଇସା ସେ ଠକିକି ନେଇଥିବେ ସେତିକି ପଇସା ପୁଣି ତାଙ୍କର ସେଇ ବାଟରେ ହିଁ ଖର୍ଚ୍ଚ ହେଇଯାଉଛି ତେଣୁକରି ବଦମାସୀ ଆମର କରିବାର ନାହିଁ ଆମେ ଠିକ୍ ଜିନିଷ ଲୋକଙ୍କୁ ବିକିବାର ଅଛି ଏବଂ ୱାଜିତ୍ ପଇସା ଠିକ୍ ପଇସା ଲୋକଙ୍କଠୁ ଆମେ ନେବୁ ହଁ ହଉ ଠିକ୍ ଅଛି ଧନ୍ୟବାଦ